ଆମର ମାତୃଭାଷା ହେଉଛି ଓଡ଼ିଆ ଏଇ ଭାଷାକୁ ଆମେ ସମ୍ମାନ ଦେଇଥାଉ ଆମ ରାଜ୍ୟର କବିମାନେ ସାହିତ୍ୟ ଓ କବିତା ମାଧ୍ୟମରେ ବିଭିନ୍ନ ରୂପ ଓ ଅଳଙ୍କାର ଦେଇ କବିତାକୁ ଲେଖିଥାନ୍ତି ଆ କାର ଓ କାର ହର୍ଷେଇ କାର ମାଧ୍ୟମରେ କବିତାକୁ ବର୍ଣ୍ଣନା କରାଯାଇଥାଏ ଏହି ଏହି ସାହିତ୍ୟ ଆମର ଅତି ପୁରାତନ ବର୍ତ୍ତମାନ ସାହିତ୍ୟକୁ ଆମେ ବିଭିନ୍ନ ବିଭିନ୍ନ ପ୍ରକାରରେ ପଢ଼ିଥାଉ କବିତା ମାଧ୍ୟମରେ ହେଉ ବା ସାହିତ୍ୟ ମାଧ୍ୟମରେ ହେଉ ବିଭିନ୍ନ ମାଧ୍ୟମରେ ଆମେ ପଢ଼ିଥାଉ ଓ ଏହାକୁ ବହୁତ ସମ୍ମାନ ଦେଇଥାଉ ସବୁ ଭାଷାର ମଧ୍ୟରେ ଆମର ଓଡ଼ିଆ ଭାଷା ହେଉଛି ନିଆରା